ହ୍ୟାଲୋ କା ଜୁହାର୍ ଜୁହାର୍ ଆମର ଆମ ଗାଁରେ କେମିତି ଗୋଟିଏ ଖେଳ ପଡ଼ିଆ ହୋଇପାରିବ ଆଉ ଗୋଟିଏ କ୍ଲବ୍ ଘର ନିଆ ହୋଇପାରିବ ଆଉ ସେହି ଚାହିଦା ପାଇଁ ମୁଁ ଘେର ଡିହ କେମିତି ହୋଇପାରିବ କ'ଣ କେମିତି କ'ଣ ସ୍କିମ୍ ଆସିଛି ଟିକେ ହେଉଛି ଆମ ପିଲାଗୁଡ଼ା ଆମ ପିଲା ଟୋକା ପିଲାଗୁଡ଼ା ଟିକେ କହୁଥିଲେ ଆଉ କାହାକୁ ଟିକେ କହିବ କେମିତି କ'ଣ ହେଲାଣି କେତେ ଦୂର ହେଲାଣି ଆଉ ସମସ୍ତଙ୍କ ଗାଁରେ ଅଛି କମିଟି ଫମିଟି ଅଛି ଆମର ତାଙ୍କର ସବୁ କମିଟି ଫମିଟି ହେଲାଣି ଆମର କାହିଁକି ହେଇପାରୁନି କ'ଣ କେମିତି କ'ଣ କରିବା ସେଇଟା ଟିକେ ଆପଣଙ୍କ ପାଖକୁ ଆସିଛି ଆଉ ଟିକେ ବୁଝିବା ପାଇଁ ଆସିଛି ଆଉ ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା

ଆଜ୍ଞା ସେ ବାପ ଆର୍ଆଇଟା ଯିଏ ଏଥର ଆସିଲା କେତେ ଖଣ୍ଡ ମାପ ଦେଇଛି ମାନେ କେତେଟା ଆମର ଇଏ ବି ଡିହ ଆଚ୍ଛା ଆମର ଇଲେଭେନ୍ ସାଇଡ଼୍ ହୋଇପାରିବ ଆମର ଇଲେଭେନ୍ ସାଇଡ଼୍ ହୋଇପାରିବ ଆଉ ଇଏ ଆମର କ୍ଲବ୍ ଘର ପାଇଁ କେମିତି କ'ଣ କରୁଛନ୍ତି ଏଇଠିକା ହୁଁ

କ୍ଲବ୍ ଘରଗୁଡ଼ା କେତେ ଟଙ୍କା ଭିତରେ ବଜେଟ୍ଟା ଆସୁଛି ଆଚ୍ଛା ହେଉ ସେଇଟା ପଞ୍ଚାୟତ ଋଣ ନା ଥ୍ରୋରୁ ଆଚ୍ଛା ଆଚ୍ଛା ସେଇଠି ଟିକେ ଆପଣ ଟିକେ କଥାବାର୍ତ୍ତା ହେଇଯାଆନ୍ତୁ ଆଉ ଟିକେ କେମିତି ହୋଇପାରିବ ଆଉ ଶୀଘ୍ର ଟିକେ ଆମର ଯେମିତି ହୋଇ ପାରିବ ଦରକାର ଅଛି ସିଜନ୍ ତ ଆସିଗଲାଣି ଆଉ ନଭେମ୍ବର ମାସଠୁ ଆରମ୍ଭ କରିବା

ଆଜ୍ଞା ଆଜ୍ଞା ସାର୍ ନମସ୍କାର ଆଜ୍ଞା